ମୁଁ ସେତେବେଳେ ଏଇ ପାଖାପାଖି ମୋତେ କ୍ରିକେଟ୍ ଖେଳିବାକୁ ଭଲ ଲାଗେ ମୁଁ ସେତେବେଳେ ଫାଷ୍ଟ୍ ଟାଇମ୍ ମୁଁ ଗୋଟେ ଯାଇଥିଲି କୋଲକାତା ଖେଳିବା ପାଇଁ

ମୁଁ କହିଲି କେମିତି କ'ଣ ବସିକି ଯିବି ମୁଁ ଠାକୁରଙ୍କୁ ଡାକିଥାଏ ଯାହା ହେଉ ଟ୍ରେନ୍ ଯେମିତି ଷ୍ଟାର୍ଟ୍ ହେଲା ଟିକେ ମାନେ ଫାର୍ଷ୍ଟ୍ ଫାର୍ଷ୍ଟ୍ ଅସୁବିଧା ଲାଗିଲା ଯେହେତୁ ମୁଁ ଅପୋଜିଟ୍ ସାଇଟ୍ରେ ବସିଥିଲି ଟ୍ରେନ୍ ଟା ଟିକେ ଅବାଗିଆ ଲାଗିଲା ତ ତା'ପରେ ଯେମିତି ଚାଲିଲା ହେଉଟୁ ଆମେ କମ୍ଫର୍ଟେବଲି ବସିକି ଗଲୁ ଆଉ ସବୁ ସାଙ୍ଗସାଥି ମାନେ ବସିଥିଲୁ ଆଉ ସେଠି ଆମେ ସ୍ଲିପର୍ ନେଇଥିଲୁ ତ ଏସିରୁ ଏସିକୁ ଯାଇଥିଲୁ ତ ଆମର ସ୍ଲିପର୍ ଥିଲା ସ୍ପେସିଆଲ୍ ଥିଲା ତ ଶୋଇକି ସେଠି ଗଲୁ ଆଉ ମଜାମସ୍ତି କଲୁ ଆଉ ସେତେବଳେ ଲୋକାମାନେ ବି ଆମର ଯେଉଁ ବଗିରେ ବସିଥିଲୁ ଆମର ସେଠି ଲୋକମାନେ ଯେଉଁ ଯେଉଁ ଦୁଇ ତିନି ଜଣ ଥିଲେ ସେମାନେ ବି ବହୁତ ଭଲ ଆଉ ଆମେ ସାଙ୍ଗମାନେ ତ ସାଙ୍ଗ ହୋଇକି ଯାଇଥିଲୁ ଆମେ ସବୁ କଥାବାର୍ତ୍ତା ହୋଇକି ମଜାମସ୍ତି କରିକି ଆମେ ଗଲୁ ଯେଉଁମାନେ ବି ସେଠି ଆମ ପାଖାପାଖି ଥିଲେ ବହୁତ ଭଲ ଆମକୁ ଗୋଟିଏ ଥର ପାଣି ସରି ଯାଇଥିଲା ଯେ ଆମେ ତାଙ୍କ ପାଖକୁ ଯାଇଥିଲୁ ଆମେ କହିଲୁ ଆଜ୍ଞା ପାଣି ସରିଯାଇଛି ଆଉ ସେ ଏପଟେ ଫୋନ୍ କର ଆମେ ପଚାରିଲୁ ଏପଟେ ପାଣି ଵାଲା କିଏ ଅଛନ୍ତି କି ପାଣି ଦେଉଛନ୍ତି କିନ୍ତୁ କେହି ନାହାନ୍ତି କିନ୍ତୁ ଆମେ ସେ ପାଖାପାଖି ଗଲୁ ଆମେ ପାଣି ଆଣିଲୁ ସେ ସେଟା କହିଲେ କିଛି ଅସୁବିଧା ନାହିଁ ଆଉ ସା ଆପଣ କ କେତେବେଳେ କ'ଣ ହୋଇଥିବ ଆପଣ ଅସୁବିଧା ହୋଇଥିବ ଆମେ ଆପଣଙ୍କୁ ସାହାଯ୍ୟ କରିଥାନ୍ତୁ କି ଆମର କେତେବେଳେ କ'ଣ ଦରକାର ଥିଲେ ଆପଣ ସାହାଯ୍ୟ କରି ଦେବେ ହଁ ବହୁତ ଭଲ ଫାର୍ଷ୍ଟ୍ ଦିନ ଆମେ ଯାଇଥିଲୁ ତ ଭଲ ଲାଗିଲା ଯାହା ହେଉ ଟ୍ରେନ୍ ମୁଁ କେବେ ଫାର୍ଷ୍ଟ୍ ବସିନଥିଲି ଆଉ ଏତେ ବାଟ ଗଲୁ ଆମକୁ ଅଢ଼େଇ ଘଣ୍ଟା ତିନି ଘଣ୍ଟା ଟାଇମ୍ ଲାଗିଲା କିନ୍ତୁ ସେ ତିନି ଘଣ୍ଟା ଭିତରେ ବହୁତ ମଜାମସ୍ତି କରିକି ଗଲୁ